ହ୍ୟାଲୋ କିଏ କହୁଛନ୍ତି ଆଜ୍ଞା ଆଜ୍ଞା ହଁ ଆପଣ ହଁ ମୁଁ ଫଟୋ ଭଲ ଉଠାଏ ସବୁଆଡ଼େ ତ ଯାଉଛି କଲ୍ରେ ମୋର ଫଟୋ ଫଟୋ ମୁଁ ଇଏ କରେ ଆଉ ଆପଣଙ୍କ ଭଉଣୀର ବାହାଘର କି ହଉ କୁହନ୍ତୁ ଆପଣଙ୍କର କେବେ ହେବ କ'ଣ ହେବ ଆପଣ କୁହନ୍ତୁ କରିବା ଆଉ କ'ଣ ପୁରୀରେ ପୁରୀରେ ସବୁ ଭଲ ଯାଗା ଅଛି ଆମର କୋଣାର୍କରେ କରନ୍ତୁ ନହେଲେ ଚନ୍ଦ୍ରଭାଗାରେ କରନ୍ତୁ ପୁରୀରେ ବଡ଼ଦାଣ୍ଡରେ ଯଦି କରିବେ ଠାକୁ ଜଗନ୍ନାଥଙ୍କ ମନ୍ଦିର ଆଗରେ ବି କରି ପାରିବେ ବଦାଣ୍ଡରେ କରି ପାରିବେ ସି ବିଚ୍ ବି ଭଲ ଅଛି କରି ପାରିବେ ଯେଉଁଠି କରି ପାରିବେ ସମୁଦ୍ର କୂଳରେ କରନ୍ତୁ ଚନ୍ଦ୍ରଭଗାରେ ନହେଲେ କୋଣାର୍କ ମନ୍ଦିର ପାଖରେ କରନ୍ତୁ ଯେଉଁଠି କରିବେ ସେଇଠି ହେବ ମିଶାଇ ମିଶାଇ କଲେ ବି ହେବ ସବୁ ସୁବିଧା କରିକି କରିବି ଦେଖିକି ଆଉ ନା ନା ଡ୍ରେସଟା ଆପଣ ଆଣିବେ ନା ଆଉ ଆପଣଙ୍କ ଶରୀରକୁ କେମିତି ଫିଟିଙ୍ଗ୍ କ'ଣ ଆପଣ ସେଇଟା ନେଇକି ଆସିବେ କେମିତି ଡ୍ରେସ୍ ପିନ୍ଧିବେ କ'ଣ କରିବେ ସେଇଟା ଫିଟିଙ୍ଗ୍ ଆପଣଙ୍କ ପାଇଁ କ'ଣ ଆପଣ ସେଇଟା ନେଇକି ଆସିବେ ତିନିଦିନ ଆମର ପର୍ ଡେ ପଡ଼ିଯିବ ଆଠ ହଜାର ପରେ ପଡ଼ିଯିବ ଆଭରେଜ୍ ଧରନ୍ତୁ ଆଠ ହଜାର ଲେଖା ଦିନକୁ ପଡ଼ିବ ଅଡ଼ ତିରିଶ ହଉ ଆପଣ ଶୁଣନ୍ତୁ ଆପଣଙ୍କ ଆମେ କହିଲୁ ଆପଣଙ୍କୁ ରେଟ୍ ଆପଣ କହିଲେ ଆମକୁ ସହିବ ଆପଣଙ୍କୁ ବି ସହିବ ସେହି ଅନୁଯାୟୀ ଆପଣ କରନ୍ତୁ ତା'ପରେ ଦେଖିକି ରେଟ୍ କ'ଣ ଇଏ କରିବେ ଆଉ କ'ଣ ହଁ ହଁ ଭଲ କ୍ୟାମେରା ମୋର ସବୁ ଇଆଡ଼ ମୁଁ କରେ ତ ସମସ୍ତଙ୍କୁ ପ୍ରାଏ କଲ୍ ମୋ ଆଡ଼ୁ ଆସୁଛି ଇଏ ହେଉଛି ଆଉ ଆପଣ କରିକି ଦେଖନ୍ତୁ ଦେଖିଲେ ଆପଣ ଜାଣିବେନି କେମିତି କ'ଣ ହେଉଛି ଆପଣଙ୍କର ସବୁ ପ୍ରିୱେଡ଼ିଙ୍ଗଟା କରନ୍ତୁ କରିକି ଦେଖିବେ ଜାଣିବେ କେମିତି କ'ଣ ହେଉଛି ଆପଣ ଜାଣିବେ ଆଉ କ'ଣ ତିରିଶ ତାରିଖ କଲ୍ ମୋର ନାହିଁ ଭଲ କଲ ଆପଣ ଆଗୁଆ କହି ଦେଇଛନ୍ତି ତିରିଶ ତାରିଖ କଲ୍ ନାହିଁ କଲ୍ ଥିଲେ ବି ଆପଣ କହିଲେଣି ତ ମୁଁ ରଖିଛି କଲ୍ ତ ଆପଣଙ୍କର ତିରିଶ ତାରିଖ ଆଉ ଆପଣଙ୍କ ଇଛା ଶୁଣନ୍ତୁ ଆପଣଙ୍କ ଇଚ୍ଛା ଆପଣ ଯଦି ନମ୍ବର୍ ନେଇକି ପଠାଇବେ ଆଗୁଆ ଭଲ ନାଇଁ ତ ସେହିଦିନ ଆପଣ କରିବେ ଯଦି ଦେବେ ସେଥିରେ କିଛି ଇଏ ନାହିଁ ଆପଣଙ୍କ ଇଚ୍ଛା ଯାହା କରିବେ ଯେ ତିରିଶ ତାରିଖ ଡେଟ୍ ଆପଣଙ୍କର ହଁ ଆପଣଙ୍କର ଠିକ୍ ତ ମୋତେ ଠିକ୍ କରି କହିବେ କାରଣ ମୋର ସବୁଆଡ଼ୁ କଲ୍ ଆସୁଛି ନା ମୁଁ ରଖିବି ସେହି ଅନୁଯାୟୀ କଲ୍ ଠିକ୍ ଅଛି ଆଜ୍ଞା